ହ୍ୟାଲୋ ଆପଣ ଗୁଣ୍ଡିଚା ହୋଟେଲ୍ରୁ କହୁଥିଲେ କି ମୁଁ ଯେଉଁ ପନିର୍ ତରକାରୀଟା ଯେଉଁ ଅର୍ଡ଼ର୍ ଦେଇଥିଲି ସେଇଟା ପ୍ରକୃତରେ ଅର୍ଡ଼ର୍ଟା ମିସ୍ ହୋଇଯାଇଛି ଆ ପ୍ରକୃତରେ ବହୁତ ତେଲ ତେଲିଆ ଜିନିଷ ହୋଇଯାଇଛି ଯେଉଁଟା କି ମୁଁ ଖାଇଲେ ମୋ ଦେହ ଖରାପ ହୋଇପାରେ ଆଉ ଯେଉଁଟା ମୁଁ ମଗେଇଥିଲି ସେଟା ଅଲଗା ଜିନିଷଗୁଡ଼ାକ ଆସିଛି ତେଣୁ କରି ମୁଁ ଏ ଅର୍ଡ଼ର୍ଟାକୁ କ୍ୟାନ୍ସେଲ୍ କରୁଛି ଆଉ ଏଇଟା ଖାଇଲେ ମୋ ଦେହଟା ଖରାପ ହେବ ସେଇଥି ପାଇଁ ବୋଲି ମୁଁ ଅର୍ଡ଼ର୍ଟା କ୍ୟାନ୍ସେଲ୍ କଲି